ପ୍ରକୃତରେ ଆମେ ଓଡ଼ିଆ ଭାରି ବଢ଼ିଆ ଆମେ ଓଡ଼ିଆ ଭାରି ବଢ଼ିଆ ଆମ ଭାଷା ବି ବହୁତ ବଢ଼ିଆ ଆମ ସଂସ୍କୃତି ବି ବହୁତ ବଢ଼ିଆ ଆମ ଜଗନ୍ନାଥ ପରମ୍ପରା ବି ବହୁତ ବଢ଼ିଆ ଓଡ଼ିଆ ଭାଷା ଏବଂ ସଂସ୍କୃତି ମୋର ପରିଚୟକୁ ପ୍ରଦାନ କରେ ମୁଁ ଜଣେ ଓଡ଼ିଆ ମନେ କରି ନିଜକୁ ଗର୍ବିତ ଅନୁଭବ କରେ

ତେଣୁ ଆମେ ଓଡ଼ିଆ ବୋଲି ନିଜକୁ ଗର୍ବ ଅନୁଭବ କରିବା ଉଚିତ୍ କାହିଁକି ନା ନିଜର ମାତୃଭୂମି ଆଉ ନିଜର ମାତୃଭାଷାକୁ ଯିଏ ଭଲପାଇ ନାହିଁ ଦୁନିଆରେ ସେ କେବେ ହେଲେ ବଡ଼ ମଣିଷ ହୋଇପାରେ ନାହିଁ ସେଥିପାଇଁ ତ କୁହାଯାଇଛି ମାତୃଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବେ ଅଜ୍ଞାନୀ ରହିବେ କାହିଁ